ମୁଁ ଭଲ ଗୀତ ଗାଇପାରେ ମୋ ପିଲାଟି ଦିନରୁ ଗୀତ ପ୍ରତି ରୁଚି ରଖି ଆସିଛି ଗୀତ ଗାଉଥିବା ସମୟରେ ମୁଁ ତା' ଭିତରେ ଆଜି ଯାଏ ଆଉ ମୁଁ ଗୀତ ଗାଇଲେ ସମସ୍ତେ ଖୁସି ହୁଅନ୍ତି ମୋର ଗୀତ ପ୍ରତି ରୁଚି ଓ ମଧୁର ସୁରକୁ ଶୁଣି ଦିନ ମୋ ମାଉସୀ ମତେ ସଙ୍ଗୀତ କ୍ଲାସରେ ନେଇ ନାମ ଲେଖାଇ

ସେ ଜାଗାରେ ମୁଁ ମନ ଲଗାଇ ଶିଖିଲି ସମୟକ୍ରମେ ବିଭିନ୍ନ ଜାଗାରେ ମୋତେ ଗୀତ ଗାଇବାକୁ ସୁଯୋଗ ମିଳିଲା କୋରାପୁଟ ଜିଲ୍ଲାରେ ପର୍ବ ପାାଳନ କରାଯାଏ ଯେଉଁଥିରେ କି ବିଭିନ୍ନ ପ୍ରକାର ସାଂସ୍କୃତି କାର୍ଯ୍ୟକ୍ରମ ଗୁଡ଼ିକ ରହିଥାଏ ଜିଲ୍ଲାର ବିଭିନ୍ନ ପ୍ରକାର ବହୁ କଳା ପ୍ରେମୀ ଆସିଥାନ୍ତି ପରସ୍ପରଠାରୁ ଉତ୍ସାହିତ ହେବାର ସୁଯୋଗ ମିଳିଥାଏ ଏଣୁ ସରକାରଙ୍କ ଦ୍ୱାରା କରାଯାଉଥିବା ପର୍ବ ଦୁଇହଜାର ତେଇଶରେ ମୋର ପ୍ରତିଭାକୁ ସଜାଇବାକୁ ଏକ ସୁଯୋଗ ମିଳିଲା ତେଣୁ ମୁଁ କୋରାପୁଟ ଜିଲ୍ଲାରେ ଭଲ ଗୀତ ଗାଇପାରିଲି ମୋ ଗୀତ ଶୁଣି ସମସ୍ତେ ଖୁସି ହେଲେ ଓ ମୋର ଗୀତ ଶୁଣିକି ସମସ୍ତେ ଖୁସି ହେଲେ